ମୂର୍ତ୍ତିର ଭବିଷ୍ୟତ କହିଲେ ସାଧାରଣତଃ ବୁଝାଏ କ'ଣ ନା ସେଗୁଡ଼ାକ ମନ୍ଦିର ମାନଙ୍କରେ ଏବଂ ବିଭିନ୍ନ ପ୍ରକାର ଦର୍ଶନୀୟ ସ୍ଥାନ ମାନଙ୍କରେ ମୂର୍ତ୍ତିର ସ୍ଥିତି ଥାଏ ସେଗୁଡ଼ାକର ତାଙ୍କର ଯତ୍ନ ନେବା ପଲିସ୍ କରିବା ତା'ପରେ ଆମର ରଙ୍ଗ କରିବା ଏବଂ ତା ଦେହରେ ଆମର ପିତାମ୍ବରି ମାରିବା ଏସବୁ ଜିନିଷ କଲେ ମୂର୍ତ୍ତିର ଭବିଷ୍ୟତ ରହେ ନହେଲେ ଖରାପ ହୋଇଯାଏ ନଷ୍ଟ ହୋଇଯାଏ ତା'ପରେ ହେଲା କ'ଣ ନା ଯଦି ମୂର୍ତ୍ତି ଆମେ ମନ୍ଦିର ମସଜିଦ ହେଉ ମସଜିଦରେ ତ ନଥାଏ ମନ୍ଦିର ଏବଂ ଦର୍ଶନୀୟ ସ୍ଥାନମାନଙ୍କରେ ମୂର୍ତ୍ତି ପ୍ରତିଷ୍ଠା କରିବା ପାଇଁ ପ୍ରେରଣା ଦେଲେ ମୂର୍ତ୍ତି କାରିଗରମାନେ ଯେଉଁ ଗୁଡ଼ାକ ମୂର୍ତ୍ତି ନିର୍ମାଣ କରନ୍ତି ସେମାନଙ୍କର ଭବିଷ୍ୟତ ଉନ୍ନତି ରହିବ ଏବଂ ରୋଜଗାରର ପନ୍ଥା ଆଗକୁ ଉଜ୍ଜିବୀତ ରହିବ ଏସବୁ ଜିନିଷରେ ଆଗ୍ରହ ରଖି ମୂର୍ତ୍ତି ନିର୍ମାଣ କାର୍ଯ୍ୟରେ ନିଜକୁ ଲୋକମାନଙ୍କୁ ନିଯୋଜିତ କରିବା ଏବଂ ପ୍ରେରଣା ଦେବା ଉଚିତ